ଆମେ ମୁଁ ବର୍ତ୍ତମାନ ପ୍ରାକୃତିକ ଗୋଟେ ଜାଗାକୁ ଯାଇଥିଲି ବସ୍ ଭଡ଼ା ହୋଇଥିଲା ସମସ୍ତେ ଆମ ଷ୍ଟାପ୍ ଆମେ ଯାଇଥିଲୁ ଗୋଟେ ଜାଗାକୁ ଯିବୁ ବୋଲି ଭାବିକି ଗଲୁ କିନ୍ତୁ ତିନିଟା ଜାଗା ବୁଲିକି ଆସିଲୁ ଆମେ କେବଳ ଲକ୍ଷ୍ୟ ରଖିଥିଲୁ କାଳିଜାଇ ଯିବୁ କାଳିଜାଇ ଆମର ପାରିକୁଦଗଡ଼କୁ ଯାଇକି କାଳିଜାଇ ମାଆଙ୍କୁ ଦେଖିକି ଆସିବୁ ବୋଲି ଭାବିଲୁ କିନ୍ତୁ ନାରାୟଣୀ ଭଗବତୀ ସବୁ ଯାଇକି ଭଲରେ ଯାଇକି ଭଲରେ ବୁଲିକି ଆସିଲୁ ବହୁତ ମଜା ଲାଗିଲା ବହୁତ ଆନନ୍ଦ ଲାଗିଲା ତିନିଟା ସ୍ଥାନ ଦର୍ଶନୀୟ ସ୍ଥାନ ଆମେ ତିନିଟା ଦର୍ଶନ କରିକି ଆସିଲୁ ଏକାବେଳେକେ ମା' ଭଗବତୀକୁ ମା' ନାରାୟଣୀକୁ ମା' କାଳିଜାଇକୁ ବହୁତ ଖୁସି ଲାଗିଲା ଆମକୁ